ହ୍ୟାଲୋ ବାପା ମୁଁ ଯିବି ନୟାଗଡ଼ ସପିଙ୍ଗ କରିବାକୁ ମୋତେ ଟଙ୍କା ଦେବ ଦଶହଜାର ଟଙ୍କା ଦେଖୁଛ ତ କପଡ଼ା କେତେ ରେଟ ଆଉ କ'ଣ କରିବା ଯାହା ଯେଉଁଠୁ ଆଡ଼ଜଷ୍ଟ କରିକି ଦେବାକୁ ପଡ଼ିବ ନା ରଜ ମୁଣ୍ଡ ଉପରେ ମୁଁ ଇଏ ଯିବି କଲେଜ ଯିବି କଲେଜ ଡ୍ରେସ ଆଣିବି ରଜ ଉପରେ ରଜ ପାଇଁ ଡ୍ରେସ ଆଣିବି ଆଉ ଆପଣ ଦେବେନି କେନ୍ତି ଯେଉଁଠୁ ଯାହା ଆଡ଼ଜଷ୍ଟ କର ମୋ ସାଙ୍ଗ ମାନେ ତ କହୁଛନ୍ତି ଏବେ ଯିବା ପାଇଁ ଆଉ ଯେଉଁଠୁ ଯାହା ଆଡ଼ଜଷ୍ଟ କର ଆଉ ସବୁତ ଏନ୍ତି ବାଟ ଖର୍ଚ ପୁଣି ସବୁ କିଣା କିଣି ସବୁ ମୋର ଅଛି ନା ନାହିଁ ଡ୍ରେସ ଶାଢ଼ୀ ସବୁ ଜିନିଷ କିଣିବି ଆଉ ପଛରେ ମୁଁ ଆଉ କ'ଣ ଯିବି ଏକା ଏଇନା ସମସ୍ତେ ଯାଉଛନ୍ତି ସାଙ୍ଗ ହେଇକି ଯିବୁ ହେରି ଆଉ ସାଥିରେ ଗଲେ ଯାହା କିଛି ଆଣିବା ଏଇନା ଯାହା ମୁଁ ଆଣିବି ଆଉ ଏଇଲେ ଯାହା କିଛି ଚେଷ୍ଟା କରିକି ଦେବ ଆଉ ହଁ ମୋ ପାଖେ ମୋ ପାଖେ ମୋ ଖର୍ଚ ପାଇଁ ଯାହା ପଇସା ଅଛି ନା ମୁଁ ଆଉ କେଉଁଠୁ ଆଣିବି

ତୁମେ କଲେଜ ଯିବାକୁ ଯାହା ପଇସା ତୁମେ ମୁଁ ଯିବା ପାଇଁ ଯାହା ପଇସା ଦେଇଥିଲ ସେଇଟା ତ ମୋର ସବୁ ଖର୍ଚ ହେଇଯାଇଛି ଆଉ ଅଳ୍ପ କିଛି ଅଛି ଆଉ ମୁଁ କେଉଁଠୁ ଆଡ଼ଜଷ୍ଟ କରିବି ତୁମକୁ ତ ମାଗିକି ନେଲେ ମୁଁ ଖର୍ଚ କରୁଛି ହଁ ଚେଷ୍ଟା କରିକି କହିକି ମୋତେ ଆଡ଼ଜଷ୍ଟ କରିକି ଦିଅ ମୁଁ ଯିବି ଆଉ ହଁ ଆଉ ତାହେଲେ ମୁଁ ଯିବି କପଡ଼ା ହେରିକା ନୟାଗଡ଼ କିଣିକି ଧରିକି ଆସିବି ସମସ୍ତିଙ୍କ ପାଇଁ ନେଇ ଆସିବି ଆଉ ହଁ ସମସ୍ତିଙ୍କ ପାଇଁ ନେଇ ଆସିବି ଆଉ ଏକା ବେଳକେ ଯିବି ତ ଆଉ ଆଉ ଆଉ କ'ଣ ଆଉ କେଉଁ ଆଉ କ'ଣ ଆଣିବି ସବୁ ଆଉ କ'ଣ ଆଣିବି ତୁମେ କହିବ ନା ଆଉ ତଥାପି ଆଉ ଯାହା ତୁମେ କହିବ ଆଣିବି ମୋ ପାଇଁ ଯାହା ଆଣିବି ଆଉ ଯାହା ସପିଙ୍ଗ କରିବି ଘର ପାଇଁ ଆଉ ଆଉ ଥରେ ତାହେଲେ ଯିବାକୁ ପଡ଼ିବ ହଉ ଠିକ୍ ଅଛି ଆଉ ତୁମେ ଟଙ୍କା ଯେଉଁଠୁ ଆଡ଼ଜଷ୍ଟ କର ମୋତେ ଦେଲେ ମୁଁ ଯିବି ଆଉ ମୋତେ ଜଣାଇବ ପଇସା ଟା ଠିକ୍ କଲ କି ନ କଲ ହଁ ହଁ ଆଉ ହଁ ଆଉ ଆଉ କ'ଣ ତାହେଲେ ସମସ୍ତଙ୍କ ପାଇଁ ନେଇ ଆସିବି କପଡ଼ା ଭଲ କପଡ଼ା ଦେଖିକି ହଁ ହଁ ହଁ ହଉ ପଇସା ସବୁ ତ ରେଟ ଆଜିକାଲି ଆଉ କେଉଁଟା କେଉଁ କମ୍ କି ସବୁ ତ ରେଟ ହଁ ହଉ କେତେଦିନ ଛାଡ଼ିକି ଗଲେ ଆଉ ଯାହା ଥିବ ବାକି ତ ଆସିବ ଆଉ

ହଁ ଶାଢ଼ୀ ଫାଡ଼ି ସବୁ ଆସିବ ପରେ ରଜ ଅଛି ସବୁ କିଣା କିଣି କରିବା ପାଇଁ ଆଉ ହଁ ହଉ ଆଉ ଆଉ ତୁମ ପାଇଁ ବି କପଡ଼ା ଯାହା କିଣିକି ନେଇ ଆସିବି ଯାହା କରିବି ଆଉ ହଁ ଆଉ କପଡ଼ା ତ ଯେଉଁ ଭଳିଆ ରେଟ ହଁ ହଉ ହଉ ରହୁଛି